ଆମ ଦେଶର ବିଭିନ୍ନ ବ୍ୟବସାୟୀ ଏବଂ ବିଭିନ୍ନ ନେତା ଅଛନ୍ତି ଯେମିତିକି ମୁକେଶ ଅମ୍ବାନୀ ଆମ ଦେଶରୁ ବେକାରୀ ସମସ୍ୟା ଦୂର କରିବାରେ ସାହାଯ୍ୟ କରୁଛନ୍ତି ନୂତନ ଶିଳ୍ପ ପ୍ରତିଷ୍ଠା କରିଛନ୍ତି ଏବଂ ନୂଆ ନୂଆ ଟାୱାର୍ ମାନ କରି ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅଧିକ ଉନ୍ନତ ସୁଯୋଗ ଲୋକମାନଙ୍କୁ ଯୋଗାଇ ଦେଇଛନ୍ତି ଆଉ ଆମର ବିଭିନ୍ନ ନେତା ମଧ୍ୟ ଅଛନ୍ତି ଯେମିତି ନରେନ୍ଦ୍ର ମୋଦି ଦେଶ ଏବଂ ଦେଶ ବାହାର ଲୋକମାନଙ୍କୁ ଦେଶର ସଂସ୍କୃତି ଏବଂ ପରମ୍ପରା ବିଷୟରେ ଅଧିକ ଜ୍ଞାନ ଏବଂ ଧାରଣା ଦେଉଛନ୍ତି ଲୋକମାନେ ଏହି ବିଦ୍ୟା କୌଶଳ ବ୍ୟବହାର କରି ଲାଭବାନ ହେଉଛନ୍ତି ଆଉ ଆମ ଦେଶ ଆଗକୁ ବଢ଼ିବାକୁ ଯାଇଛି